ମୁଁ ଛତିଶ ଚନ୍ଦ୍ର ମହନ୍ତ ମୁଁ ପ୍ରାୟ ଘରେ ଆମ ସ୍ତ୍ରୀ ଛୁଆପିଲା ସବୁ ନେଇକି ଆମେ ରହିଛୁ ଆଉ ମୁଁ ରୋଷେଇ ପ୍ରାୟ ମୋତେ ରୋଷେଇ କରିବା ପାଇଁ ଭଲ ଲାଗେ ଆଉ ସ୍ତ୍ରୀ ଯେତେବେଳେ କୌଣସି କାମରେ ବ୍ୟସ୍ତ ଥାନ୍ତି ମୁଁ ରୋଷେଇ କରେ ରୋଷେଇରେ ଶିଖିଚି ରୋଷେଇ ପ୍ରାୟ ମୁଁ ପ୍ରାୟ ସମୟରେ ମୁଁ ରୋଷେଇ କରେ ଆଉ ରୋଷେଇରେ ଚ୍ୟାଲେଞ୍ଜିଂ ରେସିପି ହେଉଛୁ ମଟନ୍ ମଟନ୍ ରେସିପି ମଟନ୍ ରେସିପିରେ ମୋ ଚ୍ୟାଲେଞ୍ଜ୍ ତୋରା ହୋଇଥିଲା କରିବା ଆଉ ସେଇଥିରେ ମୁଁ ସବୁ ଚ୍ୟାଲେଞ୍ଜ୍ ହେଲା ଭାବରେ ହେଲା ପରେ ଚ୍ୟାଲେଞ୍ଜିଙ୍ଗ୍ ହେବା ପରେ ମୁଁ ଶିଖିଲି ଏଇ ଜିନିଷଟା କ'ଣ କ'ଣ ପଡ଼ିବ ଜିନିଷ ରେସିପିରେ ତରକାରୀ କ'ଣ ପଡ଼ିବ ତେଲ ପଡ଼ିବ ପିଆଜ ପଡ଼ିବ ରସୁଣ ପଡ଼ିବ କ'ଣ ପଡ଼ିବ ସେଇଥିରେ ଆମେ ବହୁତ କିଛି ଶିଖିଲୁ ଆଉ ତେଣୁ କରି ସେଇ ଚ୍ୟାଲେଞ୍ଜିଙ୍ଗ୍ ମୋ ପାଇଁ ଗୋଟିଏ ବହୁତ ଭଲ କାମ ଦେଇଛି ଆଜି ଆଉ ମୁଁ ରେସିପି ସେଇଥିରେ ମୁଁ ସାହାଯ୍ୟ ବହୁତ ଶିଖିବା ପରେ ଚ୍ୟାଲେଞ୍ଜରେ ଶିଖିବା ସେ ଚ୍ୟାଲେଞ୍ଜିରେ ଶିଖିବା ପରେ ମୁଁ ଆଜି ଭଲ ରୋଷେଇ କରିପାରୁଛି ଆଉ ରେସିପି ଗୋଟେ ମୁଁ ଗୋଟିଏ ସଉକ ମାନେ ସମୟରେ ମୁଁ କେତେବେଳେ କେମିତି ମୁଁ ରୋଷେଇ କରେ ଆଉ ସେଇଟା ସବୁଦିନ ରୋଷେଇ ନୁହେଁ କେବେ କେମିତି ଦରକାର ହେଲା ମୁଁ ରୋଷେଇ କରେ ଆଉ ରୋଷେଇ କରିବା ମଧ୍ୟ ଭଲ ଲାଗେ ଆଉ ତରକାରୀ ପ୍ରାୟ ସମୟରେ ମୁଁ ତରକାରୀ ସେଇ ମଟନ୍ ରେସିପିଟା ମୋର ପ୍ରାୟ ମତେ ବହୁତ କଷ୍ଟ ଲାଗିଥିଲା ତେଣୁ ଅନ୍ୟମାନଙ୍କ ତାର ଏଠାରୁ ଶିଖିଛି ମୁଁ ଶିଖିଲି ସେଇଠୁ ବହୁତ ଅଭିଜ୍ଞତା ମୋର ଆସିଲା ତା'ପରେ ମୁଁ ଆଉ କୌଣସି ସେଇ ରେସିପି ପାଇଁ କୌଣସି ର ଭୁଲ୍ ହୋଇନାହିଁ ଅବଶ୍ୟ ତେଣୁକରି ସାଙ୍ଗ ରୋଷେଇ ପାଇଁ ଅନ୍ୟମାନଙ୍କର ବେଳେବେଳେ ସାହାଯ୍ୟ ବି ନିଏ ତାଙ୍କ କଥା ତାଙ୍କୁ ପାଖରୁ ଶିଖିକି ମୁଁ ରୋଷେଇ କରି ନିଜେ ରୋଷେଇ କରେ